ଆମ ପରିବାରରେ ମୁଖ୍ୟତଃ ଛଅଜଣଙ୍କୁ ନେଇ ଗଠିତ ଫାର୍ଷ୍ଟ ହେଲା ବାପା ମାଆ ଭାଇ ଦିଦି ମଝିଆ ଦିଦି ଆଉ ମୁଁ ଆମ ଘରେ ବହୁତ ଖୁସିରେ ଆମେ ରହୁ ବାପା ମାଆ ମୋତେ ବହୁତ ଭଲ ପାଆନ୍ତି ମୋ ଦିଦିମାନଙ୍କୁ ମଧ୍ୟ ଟିକେ ଟିକେ ଗାଳି ଦିଅନ୍ତି ଯେ କିଛି ଭୁଲ୍ କଲେ ଗାଳି ଦିଅନ୍ତି କିନ୍ତୁ ମୋତେ ବହୁତ ଭଲ ପାଆନ୍ତି ଏବଂ ମୋତେ ସବୁକ୍ଷେତ୍ରରେ ସାହାଯ୍ୟ କରନ୍ତି କୁହନ୍ତି ଯେ ତୁ ଏଟା କର ସେଟା କର ଯେ ତୁ ଏଟା ପାରିଯିବୁ କର ଏ ଏମିତି କି ମାନେ କୌଣସି ଜାଗାକୁ ଯିବା ପାଇଁ ମଧ୍ୟ ସେ କୁହନ୍ତି ହଉ ତୁ ଯା ତୁ କର ସବୁ କରିପାରିବୁ ଯାହାଦ୍ଵାରା ଲୋକ ପରିବାରର ଏହି ସପୋର୍ଟିଂ ଦ୍ଵାରା ମୁଁ ଆଗକୁ ବଢ଼ିବାର କିଛି ସ୍ୱପ୍ନ ଦେଖିଛି ଆଉ ରହିଲେ ସାଙ୍ଗମାନେ ସାଙ୍ଗମାନେ ହେଲେ ସବୁ ସାଙ୍ଗ ତ ସମାନ ନୁହଁନ୍ତି ନା ଗୋଟେ ଗୋଟେ ହିଁ କେବଳ ଭଲ ସାଙ୍ଗ ହେଇପାରେ ଆଉ ସବୁ ସାଙ୍ଗ ସ୍ୱାର୍ଥପର ଯେତେବେଳ ତାଙ୍କର ଦରକାର ଥିବ ସେ କେବଳ ତୁମକୁ କୁହନ୍ତି ଆଉ ଯେ ଭଲ ସାଙ୍ଗ ବେଷ୍ଟ ଫ୍ରେଣ୍ଡ ସେସବୁ ବେଳେ ହିଁ ତୁମ ସାଙ୍ଗରେ ରହିବେ କେବେ ଏକା ଛାଡ଼େନି କି ଛାଡ଼ିବ ବି ନାହିଁ ସବୁକ୍ଷେତ୍ରରେ ସେ ସାହାଯ୍ୟ କରେ କରିବ ବି ମଧ୍ୟ